ମୋ'ର ଗର୍ବିତ ସଫଳତା ଗୁଡ଼ିକ ହେଲା ମୁଁ ବହୁତ ଭଲ ଭାଷଣ ଦେଇଥିଲି ଆମର ଜାନୁଆରୀ ଛବିଶରେ ଯାହାପାଇଁ ସେଇଠି ଆସିଥିବା ଅତିଥି ମାନେ ବହୁତ ଖୁସି ହୋଇଥିଲେ ଏବଂ ତୁମର ଗୁରୁଜୀ ଗୁରୁମା ମାନେ ମଧ୍ୟ ବହୁତ ଖୁସି ହୋଇଥିଲେ ସ୍କୁଲ ସମୟରେ ସେଦିନ ସେମାନେ ମତେ ପୁରସ୍କୃତ ମଧ୍ୟ କରିଥିଲେ ଆଉ ମୋ'ର ଫଟୋଟା ସ୍କୁଲ କାନ୍ଥରେ ମରାହୋଇଥିଲା ଯାହାକୁ ଦେଖିକି ମୁଁ ନିଜକୁ ବହୁତ ଗର୍ବ ଅନୁଭବ କରିଥିଲି